ଆମ ଅଞ୍ଚଳରେ ଦୁର୍ବଳ ସରକାରୀ ସେବା କହିଲେ ମୁଖ୍ୟତଃ ମୋ ହସ୍ପିଟାଲ୍ ଗୁଡ଼ାକରେ ମାନେ ଯେତିକି ଡକ୍ଟର୍ ରହିବା କଥା ସେତିକି ରହୁନାହାଁନ୍ତି ତ ଲୋକମାନେ ଚିକିତ୍ସା ପାଇବାର ଟିକେ ଅସୁ ଚିକିତ୍ସା ପାଇବାରେ ଅସୁବିଧା ହଉଛି ଯଦି ଆମେ ସ୍କୁଲ୍ ଗୁଡ଼ାକ ଦେଖିବାକୁ ଯିବା ସ୍କୁଲ୍ ଅଛି ସତ ମାତ୍ର ସେଇଠି ଷ୍ଟାପ୍ ନାହାଁନ୍ତି ଟିଚର୍ସ୍ ନାହାଁନ୍ତି ତ ସେଇଠି ଗାର୍ଡ଼ିଆନ୍ ମାନେ ପିଲା ଛାଡ଼ିବା ପାଇଁ ବି ଅକ୍ଷମ ସରି ଚାଁହୁନାହାଁନ୍ତି ତ ଏଇ ସବୁ କେସ୍ରେ ବିଭିନ୍ନ ଜାଗାରେ ସ୍କୁଲ୍ ଗୁଡ଼ାକ ବନ୍ଦ ବି ହେଇଗଲାଣି ତ ସରକାର ଯଦି ସେଇ ସେବା ଗୁଡ଼ାକ ଟିକେ ଧ୍ୟାନ ଦେବେ ତେବେ ଭଲ ହେଇଥାନ୍ତା ପରିବେଶ ଅବକ୍ଷୟ ପରିବେଶ ଅବକ୍ଷୟ କହିଲେ ଯେତେ ସଚେତନ ସୁଦ୍ଧା ମଣିଷ ମାନେ ସେଇ ଜଙ୍ଗଲ କାଟି ଚାଲିଛନ୍ତି ସେୟା ଜଙ୍ଗଲ ରକ୍ଷୀ ମାନେ ତାର ଦେଖା ଦୁଖି କରିବା ଦ୍ଵାରା ସିଏ ରହିଥାନ୍ତା ଯଦି ଆଉ ଗୋଟେ କଥା ଦେଖିବାକୁ ଯିବା ପାଣି କଥା ତ ପାଣିର ବି ଅବକ୍ଷୟ ହେଉଛି ଗୋଟେ ଲୋକ ତାର ଯେତିକି ପାଣି ଦରକାର ସିଏ ସେତିକି ବ୍ୟବହାର କରିବା ପରେ ତାପରେ ବି ତାର ପାଣି ସିଏ ନଷ୍ଟ କରିଚାଲିଛି ଏକ ରେ ତ ମାନେ ପାଣିର ଅଭାବ ଦେଖା ଦବ ଫ୍ୟୁଚର୍କୁ ଦ୍ୱିତୀୟରେ କ'ଣ ନା ଇଲେକ୍ଟ୍ରିକ୍ ବିଲ୍ ବି ଆମର ଖର୍ଚ୍ଚ ହଉଛି ଓ ଏଇ ସବୁ ଅବକ୍ଷୟ ଅବକ୍ଷୟ ହଉଛି ଓ ସ୍ୱାସ୍ଥ୍ୟ ଓ ସମାନତା ସ୍ୱାସ୍ଥ୍ୟ କ୍ଷେତ୍ରରେ ବି ସମାନ ରହୁନାହିଁ ଅପରାଧ କଲେ ଚୋରି ଡକାୟତି ଶିକ୍ଷା ଯେଉଁଠି ପହଞ୍ଚି ଗଲେ ସତ କିନ୍ତୁ ସମାଜରୁ ଆମର ଚୋରି ଡକାୟତି ଏସବୁ ଲାଗି ରହୁଛି